ତୃତୀୟଠାରୁ ଆରମ୍ଭ କରି ସ୍ନାତକୋତ୍ତୋର ପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାରର ସ୍କଲାରସିପ୍ ପ୍ରଦାନ କରିଥାନ୍ତି ତୃତୀୟ ଶ୍ରେଣୀରେ ଯେଉଁମାନେ ବୃତ୍ତି ପରୀକ୍ଷାରେ ଉପକୃତ ହୁଅନ୍ତି ସେମାନଙ୍କୁ ବୃତ୍ତି ମିଳିଥାଏ ପଞ୍ଚମ ଶ୍ରେଣୀରେ ମଧ୍ୟ ବୃତ୍ତି ଅଛି ଆମର ପଞ୍ଚମ ଶ୍ରେଣୀ ପରେ ଷଷ୍ଠ ହେଉ ସପ୍ତମ ହେଉ ଏଇ ସମୟରେ ମଧ୍ୟ ବୃତ୍ତି ଅଛି ପଠାଣିସାମନ୍ତ ବୃତ୍ତି ହେଉ ଯାହାକି ଗଣିତ ଉପରେ ପ୍ରଶ୍ନ ଆସିଥାଏ କେବଳ ଗଣିତ ଉପରେ ଯେଉଁ ଶିକ୍ଷାର୍ଥୀମାନେ ବା ଛାତ୍ରଛାତ୍ରୀମାନେ ଉପକୃତ ହୁଅନ୍ତି ସେମାନଙ୍କୁ ଏହି ବୃତ୍ତି ମିଳିଥାଏ ଯେତେବେଳେ ପି ଜି କରିଥାନ୍ତି ପି ଜି ସମୟରେ ମଧ୍ୟ ବୃତ୍ତି ମିଳିଥାଏ ନେଟ୍ କ୍ବାଲିଫାଏ କଲେ ସେଥିରେ ମଧ୍ୟ ବୃତ୍ତି ମିଳିଥାଏ ଆମର ଯେଉଁ ଅନୁସୂଚିତ ଜାତି ଅନୁସୂଚିତ ଉପଜାତି ଅଛନ୍ତି ସେମାନଙ୍କୁ ସରକାର ସ୍ଵତନ୍ତ୍ର ସ୍କଲାରସିପ୍ ଦେଇଥାନ୍ତି ଏହିଭଳି ଭାବେରେ ସରକାର ବହୁତ ସାହାଯ୍ୟ କରିଥାନ୍ତି